ହଁ ହ୍ୟାଲୋ

ଏଇ ବସିଛି

ହଁ ଏଇ ଭାତ ବସେଇଛି ଆଉ ଅଣ୍ଡା ଆଳୁ ସିଜେଇଛି ତରକାରୀ ହେଇନି ହଁ ଯିବା ଭଲ ହୁଅନ୍ତା ଯାଆନ୍ତେ ଟିକିଏ ବୁଲିବୁଲା ଆସନ୍ତେ ହଁ ହଁ

ହଁ ହଁ ହଁ ହଁ କଇମି ମୁଁ କଇମି ଦେଖିଆ ଭାଇ କଣ କହୁଛନ୍ତି କିଏ କିଏ ଯିବା

ହଁ ବା ବାନ୍ତି କରେ ଆ ହଉ ମେଡ଼ିସିନ୍ ହଁ ଆଉ ମେଡ଼ିସିନ୍ ହଁ କଣ ଖାଇବା ଆମ କଣ ସେଠି ଯିବା ଯେ ହଁ

ହଁ ଆଉ ତମେ ହୋଟେଲରୁ ଖାଇବା ହଉ ତାନେ

ହଉ ଭଲ ହେବ ତାନେ ଯିବା ଆଉ ଆମର ସେଇ ଚାରି ଜଣ ଆଉ

ହଁ ହଁ ହ ହଉ